ପନ୍ଦର ଅଗଷ୍ଟ ଦୁଇ ହଜାର ସାତ ପନ୍ଦର ଜୁଲାଇ ଦୁଇ ହଜାର ଅଠର ସତର ଡିସେମ୍ବର ଉଣେଇଶହ ସତାବନ ଅଣତିରିଶ ଜାନୁଆରୀ ଉଣେଇଶହ ତେଷଠି ତିରିଶ ନଭେମ୍ବର ଉଣେଇଶହ ପଞ୍ଚସ୍ତୋରି